ମୁଁ ଦୁଇଦିନ ତଳେ ଗୋଟିଏ ଶାଢ଼ୀ ଆଣିଥିଲି ତାର ମୂଲ୍ୟ ମାତ୍ର ଶହେ ଟଙ୍କା ତାହା ଏବେ ଭଲ ପଡ଼ିଲା ଶାଢ଼ୀ ଏବଂ ସେହି ଶାଢ଼ୀଟି ଦେଖିବାକୁ ବହୁତ ସୁନ୍ଦର